ଆମର ଓଡ଼ିଶାର ଶିଳ୍ପ ହେଲା ଲୌହଇସ୍ପାତ ଛତିଶଗଡ଼ର ଇଲା ଭଲାଇ ଆନ୍ଧ୍ରରେ ଆନ୍ଧ୍ରପ୍ରଦେଶରେ ବୟାନ ଓ କ୍ରଫାସରେ ଶିଳ୍ପ କାନପୁରରେ କୋଲକାତା ଓ ସୁରଦରେ ରହିଛି ଜେନେ ପଶମ ପଞ୍ଜାବ କାନପୁର ଓ ଗୁଜୁରାଟ ରେଶମ ଅମୃତସର ଓ ଲୁଧିଆନ ଝୋଟ ପଶ୍ଚିମବଙ୍ଗ କାଗଜ ଟିଟଲାଗଡ଼ ଓ ରାଜମଣ୍ଡି ହେଇଗଲା ଆଲୁମିନିୟମ ସମ୍ବଲପୁରରେ କୋରା ସମ୍ବଲପୁର କୋରାପୁଟ ଅନୁଗୁଲ ଏଇ ତିନିିକୋଲ ଚିନିିକଳ ହେଉଛି ଆସ୍କା ଓ ବରଗଡ଼ ସିମେଣ୍ଟ ବରଗଡ଼ ସିମେଣ୍ଟ ଭିତରେ ବରଗଡ଼ ଓ ଗୁଜୁରାଟର ଷ୍ଟିଲ୍ର ଏବେ ରାଉଲକେଲାରେ ଅବସ୍ଥିତ ଅଛ ଯେନ୍ଟାକି ଆରୁ ସେ ରହିଲା ଯା ଚିନିିକଳଟା ତ ବନ୍ଦ ହେଇଯାଇଛି ଚିନିକଳ ଥିଲା ଆମର ବରଗଡ଼ରେ ଯାହା ଯେ ଆମର ଚାଲିଛେ ଷ୍ଟିଲ୍ ପ୍ଲାଣ୍ଟ ଯେନ୍ଟା ହଉଛେ ରାଉଲକେଲାରେ ସେନ ଭିିଲ୍ ଭଲ୍ ପ୍ଲାଣ୍ଟଟେ ଅଛି ଓଡ଼ିଶାରେ କପଡ଼ା ଏଇ ନେଇକିରି ଯେନ ରଖିଛୁ ଏହା ଦେ ଆମ ସମ୍ବଲପୁରୀ କପଡ଼ା ଚାଲିଛି ଯେନ୍ତା ବୁଣେଇ କରଛୁ ମେହେର ମାନଙ୍କର ପଶ୍ଚିମ ଓଡ଼ିଶାର ଗୋଟେ ଭଲ୍ କପଡ଼ା ବୁନୁଖା ରହିଛି ଆମର ମେହେର ଯେନ୍ଟା ହେଉଛି ସମ୍ବଲପୁରୀ ନେଇକିରି କପଡ଼ା